ମୁଁ ମୋ ଜୀବନରେ ବହୁତବଡ଼ ଧୋକାଟିଏ ପାଇକି ବହୁତ ବଡ଼ ଶିକ୍ଷାଟିଏ ଲାଭ କରିଛି ଥରେ ମୁଁ ମୋ ସାଙ୍ଗକୁ ତାର ଆବଶ୍ୟକ ବେଳେ ପାଞ୍ଚ ହଜାର ଟଙ୍କା ଦେଇଥିଲି ସେ ମୋତେ କିନ୍ତୁ ମୋ ଆବଶ୍ୟକ ବେଳେ ସେଇ ପଇସା ଟିଏ ଫେରାଇଲା ନାହିଁ ସେ ମୋଠୁ ହିଁ ନେଇଛି କିନ୍ତୁ ସେ କୁଣ୍ଠାବୋଧ କଲା ମୁଁ ବହୁତ ବଡ଼ ଅସୁବିଧା ଏମିତିରେ ମେଡ଼ିକାଲରେ ମେଡ଼ିକାଲରେ ମୋ ମାଆଙ୍କୁ ଚିକତ୍ସା ନିମନ୍ତେ ଆଡ଼୍ମିଟ୍ କରାଯାଇଥିଲା କିନ୍ତୁ ସେ ସେହି ସମୟରେ ମଧ୍ୟ ସେ ମୋତେ ସାହାଯ୍ୟ କଲା ନାହିଁ ମୁଁ କିନ୍ତୁ ମୋ ପାଖରେ ପଇସା ଥିଲା ଥିବାରୁ ସେ ଯେଉଁ ସମୟରେ କହିଲା ମୁଁ ସେଇ ସମୟରେ ହିଁ ତାକୁ ସେଇ ପଇସା ଦେଇଦେଇଥିଲି କିନ୍ତୁ ସେ ମୋ ଆବଶ୍ୟକ ବେଳେ କୌଣସି ପ୍ରକାର ମୋତେ ସାହାଯ୍ୟ କଲା ନାହିଁ ଏଥିରୁ ମୁଁ ଶିକ୍ଷା ପାଇଲି ଯେ ସମୟ ପଡ଼ିଲେ ହିଁ ସମସ୍ତେ ବନ୍ଧୁ ହଅନ୍ତି ଓ ସମୟ ନପଡ଼ିଲେ ନିଜ ବନ୍ଧୁ ବି ପର ହେଇଯାଏ ଏଥିପାଇଁ ମୁଁ ସେଇଦିନଠୁ ପଇସା ଦେବା ପୂର୍ବରୁ ସେ ଲୋକର ବା ସେଇ ବ୍ୟକ୍ତିର ସବୁ କାର୍ଯ୍ୟକଳାପ ମନୋଭାବ ଚିନ୍ତାଧାରା ସବୁ ଜାଣିକି ପଇସା ଦିଏ